ଆମ ବଗିଚାର ରକ୍ଷଣ କରିବା ସମୟରେ ବହୁତ ଅସୁବିଧା ହୋଇଥାଉ ମାଛି ମଶା ବହୁତ ହୋଇଥାଉ ପୋକ ମଧ୍ୟ ଆମ ବଗିଚାରେ ହୋଇଯାଏ ଫୁଲମାନରୁ ପୋକ ହେଇକି ନଷ୍ଟ ହୋଇଯାଏ ଗଛ ସବୁ ମାଟି ଖୋଳିଲେ କେଞ୍ଚୁଆ ପୋକ ବିଛା ବହୁତ ପୋକ ମଧ୍ୟ ରହିଥାନ୍ତି ଗଛମାନଙ୍କୁ ପୋକ ହେଇକି ଗଛ ସବୁ ନଷ୍ଟ ହେଇକି ସବୁ ଝଡ଼ି ଯାଉଛି ବଗିଚାରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ପୋକ ଆଜିକାଲି ବଗିଚାରେ ବହୁତ ପୋକ ହେଉଛି ପୋକ ହେଲେ ସବୁ ଗଛ ପତ୍ର ଝଡ଼ି ଯାଉଛି ଫଳ ମଧ୍ୟ କିଛି ହେଉନି ଭଲସେ ପୋକ ପାଇଁ ମଶା ମାଛି ପାଇଁ ମଶା ମଧ୍ୟ ବହୁତ ବଗିଚାରେ ତେଣୁ କରି ସମ୍ମୁଖୀନ ବହୁତ ହୋଇଥାନ୍ତି ସମସ୍ୟାର ସମ୍ମୁଖୀନ ବହୁତ ହୋଇ ହେଉଛୁ ଆମେ ସେଥିପାଇଁ